ଆମର୍ ଗାଁନୁ ସରପଞ୍ଚ କେ ଭୋଟ୍ ଦେଲୁଁ ସରପଞ୍ଚ ସଡ଼କ୍ ବନେଇଁ ଦେବିଁ କହିଲା ସଫା କରିବିଁ କହିଲା ବନ୍ଦରସ୍ ତାମାନେ ବନ୍ଦ କରି ଗାଧେଇ ନ ପାର୍ବାର୍ ଆମେ ଲାଗି ବୋଲି କରି ସେ ବୁର ଯାଇ କେତ୍ନି କେତେ ହେଇଛି ଲଟା ଲଟି କେତେ ହେଇଛି ପାନ୍ ସବୁ ପାନ୍ ଆମର କାଁଣ ହଉଛି କିନି କାଦୁଅ ବୋଲିଆ ହେଇଛେ ସେମତିଆ ଆଉ ଗାଧୋଇ ନା ଯିବାର୍ ତା ଦେହେ ଲାଗି ସେ ପାନ୍ ଖୋଜୁଛି ସବୁ ଆଡ଼େ ଲଟା ହେଇ ଯାଇଛି ଭଲ୍ କେ ସଫା ନ କର୍ବାର୍ ସରପଞ୍ଚ କେ ଭୋଟ୍ ଦେଲୁ ସରପଞ୍ଚ ସବୁ କର୍ବୋ କହିଲେ ସରପଞ୍ଚ କିଛି ନ କରି ଯେନ୍ ବାଟ କେ ଦେଖିଲେ ଝାଡ଼ା ବସି ରହୁଛନ୍ କେସି ବାଟ୍ ମି ଲାଉ ସଫା ନାଇ ନ ସେ ବାଟ୍ ମାନ ସବୁ ଖାଲ୍ ଖାଲ୍ ହେଇ ଯାଇଛେ ପାନ୍ ବରଷି ନେଲେ ପାନ୍ ଜମା ହେଇ କିରି କାଦୁଅ ହେଇଯାଉଛି ଯେ ଲଟାମାନେ ପାନି ହେଇଛେ ସେଥିର୍ ଲାଗି ବୋଲି କିରି ରାସ୍ତା କେନ୍ ସେ ରାସ୍ତା ବି ଆମର୍ ଖେଦ୍ ସୁବିଧା ରି ଲାନୁ ଗାଧୁଆର୍ ଆମର ଗାଁର ହଉଛେ ଗାଧୁଆର୍ଟା ଆଉ ଘାଟ୍ ଆଉ ବାଟ୍ ଯାହା ଅସୁବିଧା ହଉଛି ତ ଯିନ୍ ସରପଞ୍ଚ କେ କହିଲେ କି ହଁ କର୍ମା ବୋଲିଛନ୍ ଭୋଟ୍ ପାଇଲେ ମୁଇଁ କର୍ମି ବୋଲଛନ୍ ଆଉ ଭୋଟ୍ ପାଇଇଲା ପରେ କିଛି ନା କର୍ବାର୍ ତ ଇ ସବୁ ରାଜନୀତି ଅଶାନ୍ତି ସାମାଜିକ୍ ଅବହେଲାମାନେ ଏଇଟା ହଉଛି ଆମର୍ ଗାଁ ନୁ ତ ଯାହା କେ କହିଲେ ୱାର୍ଡ଼ ମେମ୍ୱର୍ କେ ବିଲ୍ କହିଲେ ହଁ ମୁଇଁ ସରପଞ୍ଚ କେ କହିଛ ସରପଞ୍ଚ କେ କହିଛ ବୋଲିଛନ୍ କିନ୍ଚି କେନ୍ସି କଥା ଧରନି ସରପଞ୍ଚ କେ କହିଲେ କହୁଛ ବୋଲୁଛ ଏନ୍ତା ହେଇ କିରି ଆମର ଏଇଟା ସାମାଜିକ୍ ଅଶାନ୍ତି ରାଜନୀତି ଅବହେଳା ଅଛି